କାରଣ ଆମ ଏଠାରେ ଓଡ଼ିଆ ଓଡ଼ିଆ ଆମର ମାତୃଭାଷା ହେଲେ ମଧ୍ୟ ଏଠାରେ ଇଂଗ୍ଲିଶ୍କୁ ହିଁ ସମସ୍ତେ ପ୍ରାଓରିଟି ଦେଇଥାନ୍ତି କାରଣ ଆମ ନିଜ ଭାଷା ନିଜ ଭାଷାରେ କୋ କୋଶ୍ଚେନ୍ ଆସୁନା କୋଶ୍ଚେନ୍ ଏତେ ଆସୁ ନଥିବାରୁ ଇଂଗ୍ଲିଶ୍କୁ ସମସ୍ତେ ପ୍ରାଓରିଟି ଦେଇଥାନ୍ତି ସେଥିପାଇଁ ଆମକୁ ଆମ ସମସ୍ତଙ୍କୁ ଜାଗ୍ରତ ହେବା ଦରକାର କାରଣ ଜାଗ୍ରତ ମାନେ ସମସ୍ତଙ୍କୁ ଶିକ୍ଷିତ ହେବା ଦରକାର କାରଣ ଗୋଟେ ଶିକ୍ଷିତ ହେଲେ ହିଁ ଆଉ ଗୋଟେ ଆଉ ଗୋଟେକୁ ସେ ତା ଭାଷା ବିଷୟରେ କହିପାରିବ ସେଥିପାଇଁ ଆମେ ସମ୍ ଆମ ସମସ୍ତଙ୍କୁ ଜାଗ୍ରତ ହୋଇ ଆମ ନିଜ ଭାଷାକୁ ଆଗକୁ